ମୁଁ ହାଇସ୍କୁଲରେ ପଢ଼ିବା ବେଳେ ଥରେ ବିଦ୍ୟାଳୟ ତରଫରୁ ପରିଭ୍ରମଣରେ ବାହାରିଲୁ ଆମ୍ଭମାନଙ୍କ ବୁଲିବା ଯାଗା ଥିଲା ସବୁ ଥିଲା ପୁରୀ କୋଣାର୍କ ନନ୍ଦନକାନନ ପ୍ଲାନେଟୋରିୟମ ସମୁଦ୍ର ବେଳାଭୂମି ଚନ୍ଦ୍ରଭାଗା ଏମିତିକି କିଛି କିଛି ଯାଗା ଆମେ ସବୁ ଆମ ବିଦ୍ୟାଳୟ ବସ୍ ଯୋଗେ ମାତ୍ର ଦଶ ଘଣ୍ଟା ସମୟରେ ଯାତ୍ରା ଆରମ୍ଭ କଲୁ ଆମ୍ଭେ ସକାଳ ନଅ ଘଣ୍ଟିକା ବେଳକୁ ଯାଇ ଭୁବନେଶ୍ୱରର ତପୋବନ ହାଇସ୍କୁଲରେ ପହଞ୍ଚିଲୁ ସେଠି ଯାଇ ପହଞ୍ଚିଲା ପରେ ଯାହା ସବୁ ଘଟିଥିଲା ତାହା ଆଜି ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିଯାଇଛି ଆମେ ଯେତେବେଳେ ଯାଇ ସ୍କୁଲରେ ପହଞ୍ଚିଥିଲୁ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସ୍କୁଲର ଛାତ୍ରଛାତ୍ରୀ ମାନେ ଆମ ମାନଙ୍କୁ ଭବ୍ୟ ସ୍ଵାଗତ କରିବା ପାଇଁ ଉତ୍ସୁକତାର ସହିତ ଚାହିଁ ରହିଥିଲେ ଏବଂ ଆମ ରହଣି ସମୟରେ ଏଭଳି ସୁବ୍ୟବସ୍ଥା ଯୋଗାଇ ଦେଇଥିଲେ ଯାହା ଆଜି ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିଛି